ବିହାସି ଅନେ ମୁଇଁ ଯାଇଥିଲି ଗୋଟେ ମଲ୍ କେ ସେନୁ ମୋତେ ଦୋକାନୀ ବହୁତ ପ୍ରକାରର ଜାକେଟ୍ମାନ ଦେଖାଇଲା ଚାର୍ ହଜାର ପାଞ୍ଚ ହଜାର ନୋ ନେଇ କରି ଦଶ ହଜାର ତକ ଆଉ ସେନୁ ଗୋଟେ ଦେଖି ମୁଁ ବହୁତ ସାଇନିଂ ହଉ ଥିଲା ଗୋଟେ ପନ୍ଦର ଶହ ପନ୍ଦର ଶହ ଟଙ୍କା ବୋଧେ ପନ୍ଦର ଶହ ଟଙ୍କା ଥିଲା ଯେନ୍ତା କି ମୋତେ ବହୁତ ଭଲ୍ ଲାଗ୍ଲା ସେଥିର୍ କପଡ଼ା କ୍ୱାଲିଟି ମୋଟା ବି ଥିଲା ଆଉ ଦେଖବାରୁ ପିନ୍ଧିଲେ ପୁରା ଫିଟ୍ ବି ହଉଥିଲା ଆଉ ସେଥିରୁ କଲର୍ ବି ପୁରା ମୁଁ ବଢ଼ିଆ ଦିଶ୍ ଥିଲା ସେଇଟା ଯେତେବେଳେ ମୁଁ ପିନ୍ଧିକିରି ଗଲି ସେନୁ ମୋତେ କହିଲେ ବହୁତ ଲୋକ୍ ପ୍ରଶଂସା କଲେ ସେନୁ ଭଲ୍ ଦିଶ୍ଛି କେନୁ ଆଣିଲୁ କେନ୍ କେତେ ଦେଲୁ ଏଇଟା ସେଇଟା ବହୁତ ପଚାରିଲେ ବୋଲେ ମୋତେ ଲାଗି ଗଲା ତା'ପରେ ସେଇଟା ମୁଇଁ ଉପରୁ ସଜେସନ୍ ଦେଲି କି ସେ ଦୋକାନକୁ ଯାଆ ସେ ସେ ଜାକେଟ୍ ଆରୁ ମୁଇଁ ଭାବୁଛି ଏନ୍ତା ଆଉ ଦୁଇ ଚାରି ଖଣ୍ଡ ମିଲତା ବୋଲେ ମୁଇଁ ସେଟାକେ ରଖି ପକାନ୍ତି ଆଉ ଆଉ ଦୁଇ ଚାରି ବର୍ଷ ସେଟାକ ପିନ୍ଧି କରି ମୁଁ ଇରା କରତି ମୋତେ ବହୁତ ଭଲ ହେଲା ସେ ଦୋକାନୀ କି ଥ୍ୟାଙ୍କ୍ ୟୁ ଯିଏ କି ଏତିକି ବଢ଼ିଆ ଜାକେଟେ ଦେଲା ମୋତେ